ହାଲୋ ହଁ ଆଜ୍ଞା ଆପଣଙ୍କ ଦୋକାନରେ ଭଲ ଭଲ କମ୍ପାନୀର ଶାଢ଼ୀ ଅଛି ମିନୁ କମ୍ପାନୀ ନହେଲେ କାଳି ଆଉ

ହଁ ତେଣୁ ଆମକୁ ଭଲ କମ୍ପାନୀ ହଁ ଆମର ହଁ ଆମର ଯେଉଁଟା ଭଲ କମ୍ପାନୀର ଶାଢ଼ୀ ଆମର ଦରକାର ଆଉ ବାକି ପ୍ୟାଣ୍ଟ୍ ସାର୍ଟ କପଡ଼ା ଦରକାର ପ୍ୟାଣ୍ଟ୍ ସାର୍ଟ କପଡ଼ାର ହଁ ହଁ ଆମର ବିମଲ୍ କମ୍ପାନୀ ସତ୍ୟଜିତ୍ କମ୍ପାନୀର ଆମର କପଡ଼ା ଦରକାର ଆଉ ଆମର ହଁ ହଉ ହଁ ଶୁଣନ୍ତୁ ଆମକୁ ଭଲ ରେଟ୍ରେ ଦେବେ ଭଲ ଜିନିଷ ଦେବେ କିନ୍ତୁ ଯଦି ଭଲ ଜିନିଷ କହିବେ ଆପଣଙ୍କ ପାଖକୁ ଯିବୁ ଆମେ ଜିନିଷ ଆଣିବୁ ଆମର ଶାଢ଼ୀ ପଚାଶ ଖଣ୍ଡ ଦରକାର ବାକି ହଁ ଆଉ ବାକି ହଁ ଆଉ ହଁ ହଁ ହଁ ଆଉ ପ୍ୟାଣ୍ଟ ସାର୍ଟ କପ ପ୍ୟାଣ୍ଟ ସାର୍ଟ କପଡ଼ା ଆମର ଦଶ ହଳ ଦରକାର ହଁ ବିମଲ୍ ପ୍ୟାଣ୍ଟ୍ ହଁ ଜିନ୍ ପ୍ୟାଣ୍ଟ ସାର୍ଟ ଆମେ ସାଇଜ୍ ଦେଖିଲା ପରେ କହିବୁ ଆଉ ହଁ ହଉ ଆମର ଆମର କିଛି ନ ହେଲେ ଆମେ ମଧ୍ୟ ବା ତିରିଶ ଚାଳିଶ ହଜାର ଟଙ୍କାର ମାଲ୍ ଉଠେଇପାରିବୁ ହଁ ତେଣୁ ଆମର କିନ୍ତୁ ଭଲ ଜିନିଷ ଦରକାର ହଁ ଆମେ ଯାଇକରି ହଁ ହଁ ଆମର ବିମଲ

ହଁ ଜିନ୍ ପ୍ୟାଣ୍ଟ୍ ହଉ ହଉ ଦୁଇଶହ ଅସି ଟଙ୍କାଟା କ'ଣ ଲାଗୁ ରହିବ ହଁ ହଁ ହଁ ହଉହଁ ଠିକ୍ ଅଛି ହଁ ଆଜ୍ଞା ହଁ ହଁ ହଁ ଆପଣଙ୍କର ଜିନିଷ ହଁ ହଁ ହଁ ସେ ତ ହଉ ଆମ ହଁ ଆମର ହଁ ଆମର ଏଇଥର ଦେଲା ପରେ ଆମର ଜିନିଷ ବ୍ୟବହାର କରିକି ଜାଣିଲା ପରେ ଆଉ ତେଣୁ ଦ୍ଵିତୀୟ ଥର ନିଶ୍ଚୟ ଆପଣଙ୍କ ଦୋକାନକୁ ଯିବୁ ଆଉ

ହଁ ହଁ ଆମର ମାଲ୍ ପ୍ୟାକ୍ କରିଦିଅ ହଁ ହଁ ହଁ

ହଁ ଆଉ ଠିକ୍ଅଛି ଆଉ ଠିକ୍ଅଛି ଆମ ଜିନିଷ ବର୍ତ୍ତମାନ ପ୍ୟାକ୍ କରିଦିଅନ୍ତୁ ଆମେ ପ୍ୟାକ୍ ପ ପଇସା ଯଦି ପେମେଣ୍ଟ୍ ନେବେ ପେମେଣ୍ଟ୍ ନିଅନ୍ତୁ ଆମେ ଯାହା ଇଏ କଲା ପରେ ଦ୍ଵିତୀୟ ଥର କଥା ହବା ନାଇଁ ନାଇଁ ଆମର କ୍ୟାସ୍ ହଁ ଚାହା ସେ ଯାହା ଦିଅ ଚାହା ଦିଅ ଚାହା ଟିକେ ପିଇଦବା ଆଉ